ମୁଁ ମୋ' ଜୀବନର ଗୋଟେ ଥର ଆମର ଓଡ଼ିଶା ବାହାର ମାନେ ଯେଉଁ ବିଷ୍ଟୁମାତା ଆମର ଜମ୍ମୁ କାଶ୍ମୀର ସେ'ଠି ମୁଁ ଯାଇଥିଲି ସେ'ଠି ବିଷ୍ଟୁ ମାତା ଦର୍ଶନ କଲି ଆଉ ସେ'ଠି ଆମ ଏଇ ଦର୍ଶକ ଲୋକମାନେ ଯେଉଁ ବାହାର ଦୂରଦୁରାନ୍ତରୁ ସେ'ଠି ମାତା ଙ୍କୁ ଦେଖିବା କୁ ଆସନ୍ତି ସେ'ଠି ତାଙ୍କ ପାଇଁ ଖାଇବାର ଯେଉଁ ବ୍ୟବସ୍ଥା ରହିବାର ଯେଉଁ ବ୍ୟବସ୍ଥା ସେମତି ଅନ୍ୟ କେଉଁଠି ଦେଖିବାକୁ ଏମିତି ମିଳେ ନାହିଁ ଯାତ୍ରୀ ଙ୍କ ପାଇଁ ସେ'ଠି ପ୍ରବଳ ଶୀତ ଅନୁଭବ ସମୟରେ ଲୋକଙ୍କ ପାଇଁ କମଳ ଦିଅନ୍ତି ତା ପରେ ଠିକ୍ ଟାଇମ୍ରେ ଖାଇବାକୁ ଦିଅନ୍ତି ଆଉ ସେ'ଠି ମାତାଙ୍କର ଯେଉଁ ଆମର ସବୁ କାରୁକାର୍ଯ୍ୟସବୁ ଦେଖିବାକୁ ମିଳେ ବହୁତ ମାନେ ମନକୁ ଆକୃଷ୍ଟ କରିଥାଏ ଆଉ ସେଥି ପାଇଁ ମତେ ସେ ବିଷ୍ଟୁମାତା ବହୁତ ଭଲ ଲାଗେ ଆଉ ମୁଁ ସେ'ଠି କି ଯିବାକୁ ବେଶି ପସନ୍ଦ କରେ ଆଉ ସେଥି ପାଇଁ ମୋର ଏ'ଟା ବେଶୀ ପସନ୍ଦ